ବୌଦ୍ଧ ଜିଲ୍ଲାର ମୁଖ୍ୟ ପ୍ରାକୃତିକ ସମ୍ପଦ ହେଲା ଜଙ୍ଗଲ ଦେଖ ଜଙ୍ଗଲ କାଟିଦେବା ଦ୍ୱାରା ଏକ୍ରେ ତ ଗଛଲତା ସବୁ ଲୁପ୍ତ ପାଇଯାଉଛି ତେଣୁ ଅଙ୍ଗାରକାମ୍ଳ ଗ୍ୟାସ୍ ବି ହେଇ ନାଇଁ ପାର୍ବା ଇ ପରିବେଶ୍ ବି

ସଫାସୁତୁରା ରହିନାଇଁପାର୍ବା ଜଙ୍ଗଲ୍ କାଟ୍ବାର୍ ଦ୍ୱାରା ବିଭିନ୍ନପ୍ରକାର ଜନ୍ତୁ ହିଂସ୍ର ଜନ୍ତୁମାନେ ଗାଁକୁ ପଶିଆସୁଛନ୍ ବିଭିନ୍ନପ୍ରକାର ଅସୁବିଧାର୍ ସମ୍ମୁଖୀନ ହେବାକେ ପଡ଼ୁଛେ ତା'ପରେ ଜଙ୍ଗଲଜାତୀୟ ଜିନିଷ ଆଗଭଳିଆ ଯେମିତି ମିଲୁଥିଲା ଧରିନିଅ ଅଁଳା ବାହାଡା ମହୁଲ ଏମିତି ଯଉ ମିଲୁଥିଲା ସେ ଜିନିଷ ବି ଆଉ ମିଳିବାକେ ନାଇଁ ପଡ଼୍ବା ତ ଜଙ୍ଗଲ କାଟିବା ଦ୍ୱାରା ଆମର୍ ବହୁତ୍ ଅସୁବିଧା ହଉଛେ ଏମିତିକିରି ଅସୁବିଧା ହଉଛେ ଆଉ କାଣା